ବ୍ୟବସାୟିକ ଦୃଷ୍ଟିକୋଣରୁ ଆମ ରାଜ୍ୟରେ ଆମ ଜିଲ୍ଲାରେ ବ୍ୟବସାୟକୁ ସମସ୍ତେ ଧୀରେ ଧୀରେ ଗ୍ରହଣ କରିବାକୁ ଆରମ୍ଭ କଲେଣି ସାଧାରଣତଃ ମହିଳା ସମିତି ଯେଉଁ ମହିଳା ଗ୍ରୁପ୍ ମାନେ ଅଛନ୍ତି ସେମାନେ ନିଜର କ୍ଷୁଦ୍ର ଶିଳ୍ପ ଫିନାଇଲ ତିଆରି କରିବା ହେଉ ଖଲି ତିଆରି କରିବା ହେଉ ଧୂପକାଠି ତିଆରି କରିବା ହେଉ ଏହିଭଳି କ୍ଷୁଦ୍ର ଶିଳ୍ପ ବହୁଳ ପରିମାଣରେ କଲେଣି ବଡ଼ ଶିଳ୍ପକୁ ଯଦି ଆମେ ଆଖି ଆଗକୁ ନେବା ତା'ହେଲେ କିଛି ଜାଗାରେ ଭଲ ବିତ୍ତଶାଳୀ ଲୋକ ଯେଉଁମାନେ ଅଛନ୍ତି ସେମାନେ ବଡ଼ ଜାଲ କାରଖାନା ହେଉ ନହେଲେ ବଡ଼ ବଡ଼ ବିସ୍କୁଟ କାରଖାନା ହେଉ ସେମତି କିଛି କାରଖାନା ବସାଇଲେଣି ଯେଉଁଠିକି ଲୋକମାନଙ୍କୁ ରୋଜଗାର କ୍ଷମ ମିଳୁଛି ରୋଜଗାର ସେଠି ରୋଜଗାର ପାଇ ପାରୁଛନ୍ତି ଲୋକମାନେ ଏବଂ କ୍ଷୁଦ୍ର ଶିଳ୍ପରେ ନିଜେ ସ୍ଵ ରୋଜଗାର ହୋଇପାରୁଛନ୍ତି ତେଣୁ ବ୍ୟବସାୟୀ କୋଣରୁ ଦେଖିବାକୁ ଗଲେ ଆମ ଜିଲ୍ଲା ବହୁ ଭଲ ଉତ୍ତର ଦେଇପାରୁଛି ଭଲ ଅନୁସାରେ ଚାଲିପାରୁଛି